ବହୁତ ଲୋକ ପଶୁପାଳନ କରିବାକୁ ଚାହାନ୍ତି କାରଣ ଗୋଟିଏ କାର୍ଯ୍ୟ କରିବାକୁ ଅକ୍ଷମ ବ୍ୟକ୍ତି ସେ ପଶୁପାଳନ କରି ତାର ଓ ତାର ପରିବାରର ମଧ୍ୟ ଭରଣପୋଷଣ କରିଥାଏ ପଶୁପାଳନରେ ମତ୍ସ୍ୟଚାଷ କୁକୁଡ଼ା ଚାଷ ଗାଈ ଗୋରୁ ଛେଳି ମେଣ୍ଢା ଇତ୍ୟାଦିକୁ ପଶୁପାଳନ ର ଅନ୍ତର୍ଭୁକ୍ତ କରାଯାଇଥାଏ ଏହାର ପାଳନ କଲେ ଜଣେ ଅକ୍ଷମ ବ୍ୟକ୍ତି ନିଜର ଖାଇବା ଖାଇବା ପ୍ରତି ଧ୍ୟାନ ଦେଇଥାଏ କାରଣ ସେ ସେ ବ୍ୟକ୍ତି ସେହି ପଶୁକୁ ବଜାରରେ ବିକ୍ରି କରି କିଛି ପଇସା ଆଣିଥାଏ ସେହି ପଇସାରେ ସେ ତାର ଭରଣ ପୋଷଣ କରିଥାଏ ବହୁତ ଲୋକ ମତ୍ସ୍ୟ ପଶୁପାଳନ କରିବାକୁ ଚାହାନ୍ତି ମାତ୍ର ତାଙ୍କ ପାଖରେ ସମ୍ବଳ ନଥିବାରୁ ସେମାନେ ପଶୁପାଳନ କରିପାରନ୍ତି ନାହିଁ ଉପଭୋକ୍ତାମାନଙ୍କ ପରି ମୁଁ ବି ଜଣେ ଉପଭୋକ୍ତା ଅଟେ ଅନେକ ଛେଳି ଏବଂ ଗାଈ ଭଳିଆ ପଶୁମାନଙ୍କୁ ପାଳିତ କରେ ମୋ ପାଖରେ ଦଶରୁ ପନ୍ଦରଟି ଗାଈ ଏବଂ ତିରିଶିରୁ ଷାଠିଟି ଛେଳି ଅଛନ୍ତି ପଶୁମାନଙ୍କର ମୁଁ ଭଲ ସେ ଯତ୍ନ ନିଏ ଏବଂ ସେ ସେମାନଙ୍କର ଖାଇବା ପାଇଁ ଦାନା ଘାସ ଦିଏ ଏବଂ ପଶୁ ଛୁଆ ଜନ୍ମ ଜନ୍ମ ହେଲେ ମୁଁ ଡାକ୍ତରଙ୍କୁ ଡାକି ତାଙ୍କର ଚିକିତ୍ସା କରେ ସେଥିରେ ଅଧିକ ଟଙ୍କା ଖର୍ଚ୍ଚ ହୁଏ ତେବେ ମୁଁ ସରକାରଙ୍କ ଠାରୁ ତେଣୁ ମୁଁ ସରକାରଙ୍କ ଠାରୁ କିଛି ସହାୟତା ଅନୁଦାନ କରିବାକୁ ଚାହୁଁଛି ଯଦି ଅକ୍ଷମ ବ୍ୟକ୍ତିମାନଙ୍କୁ ସରକାରଙ୍କ ମଧ୍ୟରୁ କୌଣସି ଯୋଜନା ମଧ୍ୟରୁ ସହାୟତା ମିଳିଥାଏ ତେବେ ଅକ୍ଷମ ବ୍ୟକ୍ତିମାନଙ୍କର ଜୀବନ କୌଶଳ ଅତ୍ୟନ୍ତ ସୁଖମୟ ହୋଇପାରିବ ତେଣୁ ସରକାରଙ୍କର କିଛି ସହାୟତା ଦେଲେ ଅକ୍ଷମ ବ୍ୟକ୍ତିମାନେ ପଶୁପାଳନ କରିପାରିବେ